ହଁ ଗ୍ରୀଷ୍ମ କାଳରେ ଆମ ପଶୁ ପଶୁମାନଙ୍କୁ ଚରିବା ପାଇଁ କିଛି ସମସ୍ୟା ହେଇଥାଏ କାରଣ ତାଙ୍କ ଖାଦ୍ୟ ପାଇଁ ଆମେ ବହୁତ ସମସ୍ୟ୍ୟା ଝେଳି ଥାଉ କାହିଁକି ନା ଏହି ସମୟରେ ଘାସ ପଡ଼ିଆ ମାନ ସବୁ ଶୁଖି ଯାଇଥାନ୍ତି ଓ ଏହି ସମୟରେ ବହୁତ ପ୍ରକାରର ଉଦ୍ଭିଦ ମାନ ଦେଖାଯାଆନ୍ତି ନାହିଁ ବର୍ଷା କାଳରେ ବର୍ଷା କାଳରେ ଆମ ପଶୁ ପଶୀ ପଶୁମାନଙ୍କ ପାଇଁ କିଛି ଆମେ ଖାଦ୍ୟ ଯୋଗାଇ ଦେଇପାରୁ ସେମାନଙ୍କ ଖାଦ୍ୟ ଆମେ ଯୋଗେଇ ଦେଇପାରୁ କାହିଁକିନା ସେହି ସମୟରେ ଆମେ ବହୁତ ଜାଗାରେ ବହୁତ ପ୍ରକାର ଉଦ୍ଭିଦ ଘାସମାନେ ଦେଖିକିନା ତାଙ୍କୁ ଖାଦ୍ୟ ରୂପେ ଗ୍ରହଣ କରେଇଥାଉ ତ ସେଥିପାଇଁ ତାଙ୍କର ସ୍ୱାସ୍ଥ୍ୟମାନ ବହୁତ ଭଲ ଥାଏ ଆଉ ଏହି ପଦ୍ଧତିରେ ମାନେ ଆମ ଗ୍ରୀଷ୍ମ କାଳରେ କାହିଁକିନା ଏମିତି ହୁଏ କାହିଁକି ନା ଗ୍ରୀଷ୍ମ କାଳରେ ବହୁତ ଖରା ହେଇଥାଏ ତ ସେହି ସମୟରେ ଆମ ପଶୁପକ୍ଷୀମାନଙ୍କୁ ଖାଦ୍ୟ ଯୋଗେଇଦବା ପାଇଁ ବହୁତ ସମସ୍ୟା ମାନ ଦେଖାଯାଇଥାଏ ଆଉ ଶୀତ କାଳରେ ଧାନ ଧାନ କଟା ହେଇଥାଏ ଧାନର ଯେଉଁ ନଡ଼ାମାନ ରହିଥାଏ ତ ସେଇଠି ଆମେ ଗାଈକୁ ବାନ୍ଧି ଦେଇ ଆସିପାରିବା ସେଇ ଧାନର ଯେଉଁ ନଡ଼ାକୁ ସେଇଟାକୁ ଆମେ ତାଙ୍କୁ ଖୁଆଇ ଦେଇପାରିବା ତ ସେ ସେହି ସମୟରେ ତାଙ୍କର ସ୍ୱାସ୍ଥ୍ୟ ମାନ ଟିକେ ଭଲ ଦେଖାଯାଇଥାଏ